ହ୍ୟାଲୋ ସାର୍ ମୁଁ ରେସ୍ରେ ବହୁତ ଭାଗ ନେଇଛିି ସ୍କୁଲ୍ ଆଉ କଲେଜ୍ରେ ଆଉ ବହୁତ ସଫଲତା ମଧ୍ୟ ପାଇଛିି ଫାଷ୍ଟ ସେକେଣ୍ଡ ପୋଜିସନ୍ ଆସିଛି ମୋତେ ଟଙ୍କା ସହିତ ସାର୍ଟିିଫିକେଟ୍ ଓ କପ୍ ବି ମିଲିଛି ଆଉ ମୋତେ ପରାମର୍ଶ ଦେଉଥିଲେ ମନୋଜ କୁମାର ବେହେରା ସାର୍